ଆମେ ବଗିଚାରେ ଗଛ ଲଗେଇବା ପାଇଁ ବନସ୍ତ ପ୍ରଥମେ କ'ଣ କରୁ ନାଁ ଯେଉଁ ଜାଗାରେ ଗଛ ଲାଗିବ ସେ ଜାଗାକୁ

ଏବଂ ଯଦି ବି ନ ମିଳିଲା ଆମେ ନର୍ସରୀରେ ଯାଇ କୌଣସି ଗଛ ଆମର ଦରକାର ଯେକୌଣସି ଗଛ ଗୁଡ଼ିକ ଆଣି ରଖିଥାଉ ଲଗେଇଥାଉ ଯାହା ଦ୍ୱାରାକି ସେ ଗଛର ଯତ୍ନ ନେଇଥାଉ

ଗଛକୁ ସେଇଠି ଲଗେଇବା ହିଁ ଦରକାର କାହିଁକି ନା ବିନା ଖରାରେ ଗଛ ତାର ଖାଦ୍ୟ ବନେଇବା ପାରି ବନେଇ ପାରିବ ନାହିଁ ଏବଂ କି ବଢ଼ିପାରିବ ନାହିଁ ଆପଣ ଯେତେ ପାଣି ଦେଲେ କ'ଣ ହବ ପା ଗଛ ପାଣି ଦେଇଥାଉ ଏବଂ ସଦାବେଳେ ତାର ଯତ୍ନ ନେଇଥାଉ ଏବଂ ନର୍ସରୀରୁ ଗଛ ଆଣି

ଏବଂ ଗଛଟାକୁ ଗାଈ ଗୋରୁ ଯେମିତି ନ ଖାଇବେ ସାମାନ୍ୟ ବାଡ଼ କରି ଗଛଟାକୁ ଯେ ଯତ୍ନରେ ସଦାବେଳେ ଲକ୍ଷ ରଖି ବହୁତ ଶୀଘ୍ର ଯେମିତି ଗଛଟା ବଢ଼ିବ ଏବଂ ଫଳ ଦେବ ସେଇ ଆଶାରେ ଆମେ ଥାଉ ଏବଂ ଗଛ ଲଗେଇବାର ଆଉ ଗୋଟେ ବଡ଼ ଫାଇଦା କି ପରିବେଶଟା ଯେମିତି ହେଲାଣି ଅଙ୍ଗା ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବି ବହୁତ ଇଏ ସେଥିପାଇଁ ଗଛଟା ଗୋଟେ ଲଗେଇଲେ ବହୁତ ଅମ୍ଳଜାନ ତାଧି୍ଅରୁ ମିଳିଥାଏ ସେ ଅମ୍ଳଜାନ ଦେଇଥାଏ ଯାହା ଦ୍ୱାରା କି ନିଜ ଶରୀର ସୁସ୍ଥ ରହିଥାଏ ଏବଂ ଗୋଟେ ଘର ଚାରିପଟେ ନିହାତି ବହୁତ ଗଛ ରହିବା ଦରକାର ଗଛ ରହିଲେ ଆପଣଙ୍କ ଘରେ କେତେବେଳେ ଅ ଅସନ୍ତୋଷ ଲାଗିବନି ସବୁ ଶାନ୍ତି ଲାଗି ସନ୍ତୁଷ୍ଟ ଲାଗିବ ସଦାବେଳେ ଏବଂ ଆପଣ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହେବ ନାହିଁ